ମୁଁ କିଣିଥିବା ଶାଢ଼ୀଟାର ଆଇଟମ୍ ଭଲ ଅଛି ତା'ର ଏମ୍ବ୍ରୋଡୋରୀ ବହୁତ ସୁନ୍ଦର ଦେଖାଯାଉଛି ତାର ଡିଜାଇନ୍ ଫୁଲ ବହୁତ ସୁନ୍ଦର ଦେଖାଯାଉଛି ଷ୍ଟୋନ୍ କାମ ଭଲ ହୋଇଛି ଏଗୁଡ଼ିକ ଓସାର ଭଲ ଅଛି ଲମ୍ବ ବି ଭଲ ଅଛି ପିନ୍ଧିବାକୁ କୋମଳ ଲାଗୁଛି ଓ ସମସ୍ତେ ଦେଖି ପସନ୍ଦ କରୁଛନ୍ତି କହୁଛନ୍ତି ଶାଢ଼ୀଟି ଭଲ ହୋଇଛି